ମୁଁ ସୋରୁମ୍ରୁ ଏକ ଓପୋ ମୋବାଇଲ ପନ୍ଦର ହଜାର ଟଙ୍କା ଦେଇ କିଣିଲି କିଛି ମାସ ବ୍ୟବହାର କରିବା ପରେ ଚାରଜିଙ୍ଗ୍ ଡ଼ିସ୍ପ୍ଲେ ସ୍ପିକର୍ ଏବଂ କ୍ୟାମେରା ପ୍ରୋବ୍ଲେମ୍ ହେଲା ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଲି କଥା ହେଲାବେଳେ ଭଲ ଶୁଭୁ ନଥିଲା ତେଣୁ ମୋର ସାଙ୍ଗମାନଙ୍କୁ ମୁଁ ଅନୁରୋଧ କରୁଛି ଆପଣ ମାନେ ଜିନିଷ କିଣିଲା ବେଳେ ସାବଧାନ ହୋଇ କିଣନ୍ତୁ ଏବଂ ସତର୍କ ରୁହନ୍ତୁ